ଆମ ଘରକୁ ଘର ସୁନ୍ଦର ଦେଖାଯିବା ପାଇଁ ହେଲେ ଆମ ଘର ସାମ୍ନାରେ କିଛି ଛୋଟ ଛୋଟ ବଗିଚା ନିହାତି କରିବା ଦରକାର ଯେଉଁ ବଗିଚା ଗୁଡ଼ିକରେ ସୁନ୍ଦର ସୁନ୍ଦର ଫୁଲ ଗଛ ରହିବା ଦରକାର ଆଉ କିଛି ସୋ ଗଛ ରହିବା ଦରକାର ଯାହାକି ଆମେ ବଜାରରୁ ତାକୁ କିଣିକି ସୁଲଭ ମୂଲ୍ୟରେ କିଣିକି ଆଣିଥାଉ ତାକୁ ବଞ୍ଚାଇ ରଖିବା ପାଇଁ ହେଲେ ତା ପାଇଁ ତାକୁ ପାଣି ଦେବାକୁ ପଡ଼େ ତା ପାଇଁ କିଛି କୀଟନାଶକ କିଛି ସାର ଔଷଧ ମଧ୍ୟ କିଣିବାକୁ ପଡ଼େ ଯାହାକି ବଜାରରେ ବହୁତ ଦର୍ରେ ମିଳିଥାଏ ତାକୁ ପୁଣି ଗଛରେ ପାଣି ଦେବା ପାଇଁ ଆମର ପାଇପ୍ ଦରକାର ଗଛକୁ ସାଇଜ୍ କରିବା ପାଇଁ ଆମର କଟିଂ ମେସିନ୍ ଦରକାର ଯାହାକି ବହୁତ ମହଙ୍ଗା ହୋଇଥାଏ କିଣିକି ମାର୍କେଟରୁ ଆଣିଲା ବେଳକୁ ଆମକୁ ଅଧିକ ପଇସା ପଡ଼ିଥାଏ